ହ୍ୟାଲୋ ଏ ସୂରିୟ ଏଜେନ୍ସି କହୁଥିଲେ ହଁ ସାର୍ ମୁଁ ଆପଣଙ୍କର ଅନଲାଇନ୍ରେ ଯେଉଁ ଟିକେଟ୍ କରିଥିଲି ଆଉ ମୁଁ ଗୋଟିଏ ସ୍ଥାନକୁ ଯିବା ପାଇଁ କିନ୍ତୁ ଆପଣଙ୍କର ଡ୍ରାଇଭର ସେ ବିଳମ୍ବ କରିଛି ଆସିିବାରେ ତେଣୁକରି ମୁଁ ଅନ୍ୟ ଗୋଟିଏ ଗାଡ଼ିରେ ଆଉ ଯିବା ପାଇଁ ବାଧ୍ୟ ହେଲି ତେଣୁକରି ମୋର ଯେଉଁ ଅନଲାଇନ୍ ଟିକେଟ୍ ହେଇଥିଲା ତାକୁ ଫେରସ୍ତ କରାଯାଉ ଯେହେତୁ ମୁଁ ଅନ୍ୟ ଏକ ଆଉ ଟ୍ୟାକ୍ସିରେ ମୁଁ ଯାତ୍ରା କରିଅଛି ଆଉ ସେଥିପାଇଁ ବୋଲିକିରି ମୁଁ ଯେଉଁ ଅନଲାଇନ୍ରେ ଟିକେଟ୍ କରିଥିଲି ତାକୁ ଫେରସ୍ତ କଲେ ମୋ ଭଲ ହେଇଥାନ୍ତା ଆଉ ତାହା ହିଁ ମୁଁ ଚାହୁଁଅଛି ତେଣୁକରି ଦୟାକରି ମୋର ଯେଉଁ ଅନଲାଇନ୍ର ଟିକେଟ୍ ପଇସାଟା ମୋତେ ଫେରସ୍ତ କଲେ ମୁଁ ଉପକୃତ ହେବି